ଆମ ଓଡ଼ିଶା ର ମୁଖ୍ୟ ସଫଳତା ଏବଂ ମାଇଲ ଖୁଣ୍ଡ ହେଉଛି ପ୍ରେସ୍ ପ୍ରତିଷ୍ଠା ଆମ ଓଡ଼ିଶାରେ ଅନେକ ସମ୍ବାଦପତ୍ର ରହିଛି ଯେମିତିକି ଉତ୍କଳ ଦୀପିକା ସମାଜ ସମ୍ବାଦ ପ୍ରମେୟ ଭଳି ବୋଲି ଅନେକ ସମ୍ବାଦପତ୍ର ରହିଛି ଏହା ହେଉଛି ଆମ ଓଡ଼ିଶାର ମାଇଲ ଖୁଣ୍ଟ ଏବଂ ଗଜପତିଙ୍କ ଅଧୀନରେ ଓଡ଼ିଶାର ଏକୀକରଣ ମଧ୍ୟ ହୋଇଥିଲା ଉଣେଇଶହ ଛତିଶ ମସିହାରେ ଭାଷା ଭିତ୍ତିକ ଭିତ୍ତିରେ ଓଡ଼ିଶା ପ୍ରତିଷ୍ଠା ଏବଂ ଉତ୍କଳ ଦିବସ ଉଣେଇଶହ ଛତିଶ ମସିହାକୁ ଆମେ ଉତ୍କଳର ଦିବସ ରୂପେ ପାଳନ କରିଥାଉ ଉଣେଇଶହ ଛତିଶ ମସିହାରେ ଆମ ଓଡ଼ିଶା ସ୍ଵାଧୀନ ପାଇଥିଲା ଇଂରେଜ ମାନଙ୍କ କବଳରୁ ଏବଂ ଓଡ଼ିଶାର ଲୋକମାନେ ଇଂରେଜମାନଙ୍କ ଠୁ ସ୍ଵାଧୀନ ଭାବରେ ନିଜ ଇଚ୍ଛାରେ ଖୁସିରେ ଜୀବନଯାପନ କରିପାରିଲେ